ହଁ ମ୍ୟାଡ଼ାମ ନମସ୍କାର କହୁଛି ଆଜ୍ଞା ଗାଁର ଉନ୍ନତି ପାଇଁ କିଛି କାର୍ଯ୍ୟ ହେଉନି ସେହି ବିଷୟରେ ଜଣାଇବା ପାଇଁ ମୁଁ କଲ୍ କରିଥିଲି ବର୍ଷା ଦିନ ଆସିଲାଣି ଆମର ଯେଉଁ ରୋଡ଼ ଠିକ ସେ କଂକ୍ରିଟ ହୋଇନି କାଦୁଅ ତ ଦେଖୁଛନ୍ତି ବର୍ଷାରେ ପୁରା ପାଣି ଜମିଯାଉଛି ଏହିସବୁ କାରଣ ବହୁତ ଅଛି ଷ୍ଟ୍ରିଟ୍ ଲାଇଟ୍ ଠିକରେ କାମ କରୁନି ପୋଖରୀ ଖୋଳିବା ପାଇଁ ବି ଆମର କମ୍ପଲେନ୍ ଦିଆ ହୋଇଥିଲା କିଛି କଲେନି ଆଉ ପୋଖରୀଟା ବଡ଼ ଆକାରରେ କଲେ ଠିକ ସେ ଭଲ ହୁଅନ୍ତା ଆମର ସ୍କୁଲ ବି ଠିକ ସେ ଆଜବେଷ୍ଟ ପାଣି ଗଡ଼ୁଛି ସ୍କୁଲଟା ମାନେ ପିଲାମାନେ ଠିକରେ ଠିକରେ ଶିକ୍ଷା ପ୍ରଦାନ କରି ହେଉନି ନା ଆଉ ଗୋଟିଏ କମିଟି ସେଣ୍ଟର ଆମର ବି ନିହାତି ଆବଶ୍ୟକ କମିଟି ସେଣ୍ଟର ଆଉ ଯେଉଁ ନଳକୂପଟା ଆମର ପାନୀୟ ସୁବିଧା ଠିକ ସେ ହେଉନି ନା ସେ ବିଷୟରେ କିଛି ନିଷ୍ପତି ନେଲେ ଆଉ ମନ୍ଦିର ପାଇଁ ଯେଉଁ ମନ୍ଦିରଟା ତୋଳା ହୋଇଥିଲା ସେ ମନ୍ଦିର ବିଷୟରେ କିଛି କହିଲେ କି ଆଉ ଯେଉଁ ନଳକୂପଟା ଭାଙ୍ଗି ଯାଇଛି ତାର ଟିକେ ହଁ କରାଯିବ ଯେ କହୁଛନ୍ତି ଆପଣ କିଛି ତ କରୁନାହାନ୍ତି ବିଲଡ଼ର୍ ସୁବିଧା ବି ଟିକେ କରିଦେବେ ବିଲଡ଼ର୍ ବିଲଡ଼ର୍ ସୁବିଧାଟା ହଁ ବିଲ

ଆଉ ଆପଣ ଯେଉଁ ସ୍କୁଲଟା ପାଣି ଗଳୁଛି ନା ବର୍ଷା ଦିନ ଆସିଗଲାଣି ଠିକ ସେ ସେହିଟା ନିର୍ମାଣ କରିଦିଅନ୍ତୁ ଆଜବେଷ୍ଟ ଆମ ଯେଉଁ ପୂଜା ମଣ୍ଡପଟା ଅଛି ତାର କିଛି ସୁବିଧା କରନ୍ତୁ ଆଉ ଯେଉଁ ଶିଶୁ ଉଦ୍ୟାନଟା ଯେଉଁ ଅଛି ସେ ବିଷୟରେ କିଛି ଡେଭଲପ୍ ଟିକେ କର ହେଉ ଆଜ୍ଞା ରହୁଛି ଆଉ ଠିକ ସେ ଯାହା କରିବେ ଆଉ ହେଉ ନମସ୍କାର